ଆଜିର ସମୟରେ ମହିଳାମାନଙ୍କୁ ସୌନ୍ଦର୍ଯ୍ୟ ଦେଖିବାକୁ ହେଲେ ନିଜର କାନରେ କାନଫୁଲ ବ୍ୟବହାର କରିଥାନ୍ତି କାନଫୁଲ ବ୍ୟବହାର କରିବା ଦ୍ୱାରା ମହିଳାମାନେ ସୌନ୍ଦର୍ ସୌନ୍ଦର୍ଯ୍ୟପୂର୍ଣ୍ଣ ଦେଖାଯାଇଥାନ୍ତି ଆଉ ସୁନ୍ଦର ମଧ୍ୟ ଦେଖାଯାଇଥାନ୍ତି